ମୁଖ୍ୟତଃ ଭାରତ ଦେଶରେ ଆମେ ରହୁଛୁ ଓଡ଼ିଶା ରାଜ୍ୟ ଭାରତ ଦେଶର ଓଡ଼ିଶା ରାଜ୍ୟରେ ଆମେ ମାନେ ରହୁଛୁ ଏଠି ଆମର କହିବାକୁ ଗଲେ ରାଜନୈତିକ ଦଳ ହେଲା ବିଜେଡ଼ି କଂଗ୍ରେସ ବିଜେପି କିନ୍ତୁ ଆମ ଏଠି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେଡ଼ି ଦଳକୁ ଫଲୋ କରୁଛନ୍ତି ଆମେ ମାନେ ତାଙ୍କୁ ପ୍ରଣିତ ହୋଇ ସେ ଯେହେତୁ ଆମର ଭଲ ନେତା ଆମେ ତାଙ୍କୁ ମାନୁଛୁ ତାଙ୍କୁ ଆମେ ଭୋଟ ଦେଇ ଏଠି ଆମେ ମୁଖ୍ୟମନ୍ତ୍ରୀ ଭାବରେ ଦେଖୁଛୁ ତାଙ୍କ ଅଣ୍ଡର୍ରେ ଶହେ ସତଚାଳିଶି ଜଣ ଏମଏଲଏ ରହୁଛନ୍ତି ଏକୋଇଶ ଏକୋଇଶଟା ଏମ୍ପି ସିଟ୍ ରହୁଛି ଦଶଟା ରାଜ୍ୟ ସଭା ସିଟ୍ ରହୁଛି ଏଠି ଓଡ଼ିଶାରେ ମୁଖ୍ୟତଃ ଶହେ ସତଚାଳିଶ ଏମଏଲଏ ସିଟ୍ରୁ ବିଜେଡ଼ିରୁ ଶହେ ପନ୍ଦର ଶହେ କୋଡ଼ିଏ ସିଟ୍ ଆସୁଛି ସେଥିପାଇଁ ନବୀନ ପଟ୍ଟନାୟକ ଏଠି ମୁଖ୍ୟମନ୍ତ୍ରୀର ମୁଖ୍ୟମନ୍ତ୍ରୀ ରହୁଛନ୍ତି ଆଉ ଏଠି କଂଗ୍ରେସ କଂଗ୍ରେସ ଦଳ ବି ଅଛି କିଛି ଅଞ୍ଚଳରେ କଂଗ୍ରେସ ଲୋକ ବି ଏଠି ରହୁଛନ୍ତି କିନ୍ତୁ ଆମ ମାନଙ୍କୁ ଯିଏ ରାସ୍ତାଘାଟର ସୁବିଧା ପୋଖରୀ ପାଣି ପିଇବାର ସୁବିଧା ପକ୍କା ଘର ବିଜୁ ପଟ୍ଟନାୟକ ଘର ଯେ ସବୁ ସୁବିଧା ଉପଲବ୍ଧ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ମହିଳା ସଶକ୍ତିକରଣ ହେଉ ଏହି ଯେଉଁ ଛୋଟ ଛୋଟ ଗ୍ରୁପ ଅଛି ଗ୍ରାମ ବାସିରେ ଗ୍ରାମ ଅଞ୍ଚଳରେ ଛୋଟ ଛୋଟ ଗ୍ରୁପ ହେଉ କି ସ୍ବୟଂ ସହାୟକ ଗୋଷ୍ଠୀ ହେଉ ସେଠି ମା'ମାନଙ୍କୁ ସବୁ ମୁଖ୍ୟ ଭାବରେ ସବୁ ପ୍ରକାର ସାହାଯ୍ୟ କରୁଛନ୍ତି ମାନ୍ୟବର ମାନ୍ୟବର ନବୀନ ପଟ୍ଟନାୟକ ଏଠି ଆମର କିଏ ଚାଷ ପାଇଁ ଲୋନ୍ ହେଉ ଏଠି କିଏ ଆମର ବିଜିନେସ ପାଇଁ ଲୋନ୍ ହେଉ ଏଠି ଆମକୁ ସବୁକ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ପିଏସ ମୁଖ୍ୟତଃ କାର୍ତ୍ତିକ ପାଣ୍ଡିଆନ ତାଙ୍କ ପାଖରେ ପିଏସ ହୋଇ ଏଠି ଅଂଶ ଗ୍ରହଣ କରୁଛନ୍ତି ସେ ନନ୍ ଓଡ଼ିଆ ହେଲେ ବି ସେ ଓଡ଼ିଶାରେ ରହି ଓଡ଼ିଆ ଭାଷାକୁ ମୁଖ୍ୟ ଭାଷା ବୋଲି ମାନି ନେଇଛନ୍ତି ଲୋକମାନଙ୍କର ସବୁ ସେବାରେ ସିଏ ଆସି ଆଗ ଲାଇନ୍ରେ ଠିଆ ହେଉଛନ୍ତି ଯେପରିକି ଆମ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ହେଉ ଯେପରିକି ଆମ କୋଣାର୍କ ମନ୍ଦିର ହେଉ ସେଠି କୌଣସି କାରୁକାର୍ଯ୍ୟ ହେଲେ ସେଠି ଯଦି କୌଣସି ପ୍ରକାର ପୂଜା ପୂଜି ହେଉଛି ସେଠି ପାଣ୍ଡିଆନ ଆସି ନିଜେ ଏଠି କ'ଣ ସୁବିଧା ଅସୁବିଧା ତା'ର କାମ କରୁଛନ୍ତି ଏଠି ଆମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁପ୍ରକାର ଏଠି ସବୁପ୍ରକାର କଲେଜ ହେଉ ସ୍କୁଲ ହେଉ ପିଲାମାନଙ୍କୁ ଷ୍ଟାଇପେନ ହେଉ ପିଲାମାନଙ୍କୁ ବୃତି ହେଉ ପିଲାମାନଙ୍କୁ ଏଠି ଯିଏ ଭଲ ପାଠ ପଢ଼ିଲା ପ୍ଲସ୍ ଟୁରେ ଯାହା ଯିଏ ବି ଏଠି କଲା ତାକୁ ଲ୍ୟାପଟପ ହେଉ ସବୁପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି